ଆପଣ ଅଟୋବାଲା ସେ ମୁଁ ହଉଛି ରୋଦ୍ର ପ୍ରହଲ୍ଲାଦ ସାହୁ ମୋର ବାଲପଟି ଅସୁସ୍ଥ ହେବାରୁ ଆପଣଙ୍କୁ ମୁଁ ଅନୁରୋଧ ବଲାଙ୍ଗରେ ହସ୍ପିଟାଲଙ୍କୁ ନେବି ତେଣୁ ଆପଣ ଶୀଘ୍ର ଆସି ମୋର ସୁୁବିଧାରେ ନିରୂପଣ କରନ୍ତୁ ତେଣୁ ମୁଁ ଆପଣଙ୍କୁ ବିନତି ସେ ହୋଇଗଲାଣି ଆଉ ରାତ୍ର ଦଶଟାରେ ଆପଣଙ୍କୁ କିଛି ମୂଲ୍ୟ ଦେଇ ଆପଣଙ୍କର ସୁସ୍ଥ କରିବି ଆଉ ଆପଣ ମୋର ସୁସ୍ଥ କାର୍ଯ୍ୟରେ ସୁସ୍ଥ କାର୍ଯ୍ୟରେ ଯୋଗ ଦିଅନ୍ତୁ ଇତି ପ୍ରହଲ୍ଲାଦ ସାହୁ ରୋଜ୍ ପ୍ରହଲ୍ଲାଦ ସାହୁ ଥାନା ଆଗଲପୁର ଜିଲ୍ଲା ବଲାଙ୍ଗୀର ଦୁର୍ଗା ବ୍ଲକ୍ ପୋଷ୍ଟ ଅଫିସ୍ ତେଣୁ ଭାଇ ଆପଣ ଦେବାକୁ ଅଟୋ ମୋତେ ଆପଣଙ୍କର ସୁକାର୍ଯ୍ୟରେ ମୋର ସୁକାର୍ଯ୍ୟ ସ୍ଥାପିତ କରନ୍ତୁ ଆପଣ ଉପକାରୀ କାର୍ଯ୍ୟ କରି ଉପପକାରୀ ସୁସ୍ଥରେ ନକରି ମୋର କିଛି ବାକ୍ୟ ସୁଧାର୍ଯ୍ୟ କରନ୍ତୁ ପ୍ରହଲ୍ଲାଦ ସାହୁ ଇତି ଆପଣ କିଛି ନ ଭାବି ମୋର କାର୍ଯ୍ୟରେ ଗମନାଗମନ କରନ୍ତୁ